ଚାକିରିର ଭବିଷ୍ୟତ କ'ଣ କହିବି ଆଜିକାଲି ସରକାରଙ୍କର ଏଇ ଯେଉଁ ବାହାରିଛି ସବୁ ନୂଆ ନିୟମ ଭଲ ପିଲା ଯିଏ ପାଠ ପଢ଼ିକି ଭଲ ନମ୍ବର ରଖୁଛି ତାକୁ ଚାକିରି ମିଳୁନି କିନ୍ତୁ ହରିଜନ ପିଲାମାନଙ୍କୁ ତାଙ୍କମାନଙ୍କୁ ସବୁ କମ୍ ମାର୍କ ରଖିଲେବି ତାଙ୍କୁ ଚାକିରି ମିଳିଯାଉଛି କିନ୍ତୁ ଭଲ ପିଲା ପାଠ ପଢ଼ିକି ବହୁତ ପରିଶ୍ରମ କରିକି ସେ ଚାକିରି ଖଣ୍ଡେ ମିଳିବା ତାକୁ ବହୁତ କଷ୍ଟ ସେ ଅଫସିରୁ ସେ ଅଫିସକି ଧାଁ ବଡ଼ ବଡ଼ ଅଫିସରମାନଙ୍କୁ ଲାଞ୍ଚ ଦେବାପାଇଁ ପଡ଼ୁଛି ଯିଏ ଲାଞ୍ଚ ଦେଇପାରିଲା ତ ସିଏ ଚାକିରି କରିଲା ଯେଉଁ ପିଲା ଲାଞ୍ଚ ନ ଦେଇପାରିଲେ ସେମାନେ ପାଠ ପଢ଼ିକି ବେକାର ହୋଇ ବୁଲୁଛନ୍ତି ତାଙ୍କ ଭବିଷ୍ୟତ ଅନ୍ଧାର ହୋଇଗଲା